ହଁ ଆଜ୍ଞା ଆଜିକାଲିର ପିଲାମାନେ ଆମର ଅତୀତକୁ ଭୁଲିଯାଉଛନ୍ତି କାହିଁକିନା ବାପାମାନେ ତାଙ୍କ ବାପାମାନେ ଯେଉଁ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିଥିଲେ ବା ନିଜର କଲଚର୍କୁ ସେହି କଲଚର୍କୁ ଆଜିକାଲିର ପୁଅ ଝିଅ ଭୁଲି ଯାଉଛନ୍ତି ଯାହାକି ଆମର ପୌରାଣିକ ପରମ୍ପରାରେ ତ୍ରୁଟି ଦେଖିବାକୁ ମିଳୁଛି ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ସାଂସ୍କୃତିକ ପରମ୍ପରା ଐତିହାସିକ ପରମ୍ପରା ଆମର କଳା ସାହିତ୍ୟ ମଧ୍ୟ ସେମାନେ ଭୁଲି ଯାଉଛନ୍ତି ଆଉ ସେଇ ସବୁ ଜିନିଷକୁ ଭୁଲିବାରେ ସେ ଗୋଟିଏ କଳହ ସୃଷ୍ଟି କରୁଛନ୍ତି କାହିଁକି ଆମେ ସେଇଟା କରିବୁ ସେଇଥିରେ କ'ଣ ଅଛି ବୋଲି ସେହି ପୁରୁଣା ପରମ୍ପରାକୁ ସାଂସ୍କୃତିକ ପରମ୍ପରାକୁ ସେ ଭୁଲିଯାଉ ଏଥିପାଇଁ କମିବାରେ ଲାଗୁଛି ଆମର ସାଂସ୍କୃତିକ ପରମ୍ପରା ଆମର ପୌରାଣିକ ପରମ୍ପରା ଆଉ ଆମର ଯେଉଁ ଆଗ କାଳ ଦେଖିବାକୁ ମିଳିଥିଲା ପରମ୍ପରା ସେଇଟା ଆଜି ଆଉ ଦେଖିବାକୁ ମିଳୁନାହିଁ କାହିଁକିନା ଆଜିକାଲିର ପୁଅ ଝିଅମାନେ ସମସ୍ତେ ପାଠ ପଢ଼ିି କରି ସେମାନେ ବାସ୍ତବ ଜୀବନକୁ ମନେ ପକାଉନାହାନ୍ତି ସେମାନେ ବର୍ତ୍ତମାନକୁ ଖାଲି ଦେଖୁଛନ୍ତି